ହ୍ୟାଲୋ ହ୍ୟାଲୋ ଆଉ କ'ଣ କରୁଥିଲ ଯେ ଆଉ କେତେବେଳେ ଯିବା ମନ୍ଦିର ଯେଉଁ

ହଁ ହଁ ଗୋଟେ ସାଢ଼େ ଗୋଟେ ବେଳେ ତ କହିଛନ୍ତି ଭୋଜି କାଲି ବୋଲି ହେଲେ କେତେବେଳୁ କେତେବେଳକୁ ପୁଣି କ'ଣ କ'ଣ କହିଛନ୍ତି ନେବା ପାଇଁ ଯେ ଧନ ଯେ ମୁଇଁ ଦୋକାନରୁ ମନ୍ଦିରରେ ଯେଉଁ ଭୋଜି ଦେବେମ ତମକୁ ଇନ୍ଭାଇଟ୍ କରିନିିକି ସବୁ ଦୋକାନୀଟା ଯେଉଁ ଯିବେ ହଁ ହେଇଟା ତ ମୁଁ କହୁଥିଲି ଯେ କଥା ହେଇଥିଲି ବି ଯେ କହୁଥିଲି ସାଧା ସାଧା ତ ହବ ସବୁ ଆଉ ଯାହା ହ ସବୁ ବର୍ଷ ଆଉ ହଁ ଆଉ ମୋ ଦୋକାନରେ ବି ତ ଅଧା ଜିନିଷ ଦେଇ ଦେବି ଆଉ ହଁ ଆଉ ସବୁ ଯେଉଁ ପରିବାପତ୍ର ତମ ଦୋକାନରୁ ଅଧା ଆମ ଦୋକାନ ତ ହେଇଯିବ ଆଉ ହେ କାଲି ଗଲେ ନେବା ବାଛି ବୁଝେନା ଆଉ ଯାହା ବଳି ଥିବ ଆଉ କେତେବେଳେ ଯିବା କୁୁହ ସକାଳେ କି ହଁ ଆଠଟା ନଅଟା ବଳେ ଗଲେ ବି ହେବ ଆଉ ଶୀତ ଲାଗୁଛି ନାହିଁ ନା ଥଣ୍ଡା ଦିନଟା ହଁ ପରା ହଉ ମୁଁ କାଲି ସକାଳୁ ତମକୁ ଫୋନ୍ କରିବି ଆଉ ଖରା ବେଳେ ବାହାରିକିନା ହଁ ଗୋଟେ ଗାଡ଼ିରେ ତ ପଳେଇବା ଆଉ ଜିନିଷ ପତ୍ର ଗୋଟେ ଗାଡ଼ିରେ ନେଇଯିବା ଆଉ ହେଲା ହଉ ରହୁଛି ହଁ ପରା ହଉ ହେଲେ ରହୁଛି ଆଉ